ଚାଷର୍ ଲାଗି ମେନ୍ ତ ନୂଆ ନୂଆ ଟେକ୍ନୋଲୋଜି ବାହାରିଛି ନୂଆ ନୂଆ ଗାଡ଼ିମାନେ ଯେନ୍ ଆମର୍ ଆଇଛି ପାୱାର୍ ଟେଲର୍ ଛୋଟ୍ ଛୋଟ୍ ଗାଡ଼ି ଆମେ ଶାଗ୍ ବୁନବାର୍ ଲାଗି ହଉ କି ଗଛ ଭେଡ଼ି ଜଗବା ଲାଗି ଭି ହଉ ଯେନଟା ଭି ହଉ ବଢ଼ିଆ ବଢ଼ିଆ ଗାଡ଼ିମାନେ ସେଥିଲାଗି ବହୁତ୍ ଟେକ୍ନୋଲୋଜି ବହୁତ୍ ବଢ଼ିଆ ଅଛେଁ ତା'ପରେ ମାଛ୍ ଧରବାର୍ ଲାଗି ଜାଲ୍ ମାନେ ଅଛେ ବୋଟିଙ୍ଗ ମାନେ ବନା ହେଉଛି ନୂଆ ନୂଆ ଜିନିଷ୍ ମାନେ ସେଥିଲାଗି ଭଲ୍ ହେସି ସବୁ ଜିନିଷ୍ ମାନେ ନିଜେ ଚେଷ୍ଟା କଲେ ଟେକ୍ନୋଲୋଜି କେ ବ୍ୟବହାର୍ କରିଜାନଲେ ସବୁ ଠିକ୍ ଅଛେ ପଶୁପାଳନ୍ ଲାଗି ମେସିନ୍ ବାହାରିଛି ହାତରେ ଧୂଇବାକେ ଗୁରସ୍ ନାହିଁ ପଡ଼େ ତା'ପରେ ଛେଲି ମାନକର୍ ଲାଗି ବି ତାଙ୍କର୍ ସୁବିଧା ଅଛେ ସେ ଜିନିଷ୍ ମାନେ ବି ଯଦି ଜଣେ ଚାହଵା ଯଦି ଟେକ୍ନୋଲୋଜି ବ୍ୟବହାର୍ କରି ସେ କରିପାରବା ତା'ପରେ କୃଷି ଲାଗି ଧାନ୍ ଚାଷ୍ କରବାର୍ ଲାଗି ଭି ପହେଲା ନିଜେ ଲେବର୍ଟେ ଲଗାଇକରି ବି ନିଜେ ବି ଚାଷ୍ ସେ ମେସିନ୍ ଦ୍ୱାରା ବି କରିପାରବା ସେ ଟେକ୍ନୋଲୋଜି ମାନେ ବି ବହୁତ୍ ବଢ଼ିଆଁ ଅଛେ ତା'ପରେ ରହିଲା ଆମର ପଶୁମାନଙ୍କୁ ରଖବା ଲାଗି ତାଙ୍କର୍ ଲାଗି ବି ବଢ଼ିଆଁ ଯେ ଘର୍ ବନିକରି ରଖଲେ ଟେକ୍ନୋଲୋଜି ସେଟା ବଢ଼ିଆ ଅଛେ ସେ ହିସାବରେ ବହୁତ୍ ବଢ଼ିଆ ଅଛି